କୁହନ୍ତୁ କ'ଣ ହେଲା କରିବା କ'ଣ କରିବା ନହେଲେ ଅଛି ହଁ ମାର୍କେଟରେ ଯେମିତି ଚାଲିଛି ସେମିତି ଯଦି ଆପଣ ସବୁ ଯଦି ସବୁ ସବୁ ରକମ ଜିନିଷ ନେବେ ତା'ହେଲେ ଆମେ ମାର୍କେଟରୁ ଟିକେ କମ୍ କରିକି ଦେବା ଆପଣଙ୍କୁ

ଆଜ୍ଞା କେବେ ଅଛି ଚାରି ଦିନ ହଁ ତା'ହେଲେ ତୁମେ ଚାଲିଆସିବ ପାଞ୍ଚ ତାରିଖ ପାଖ ପାଖିରେ ଆସିଯିବ ଆସିକି ନେଇଯିବ ନହେଲେ ଲିଷ୍ଟ ଗୋଟେ ଦେଇ ଦେବେ ସେ ଲିଷ୍ଟ ଅନୁସାରେ ଆମେ ପ୍ୟାକିଂ କରିକି ରଖିଦେବା ଆପଣ ନେଇଯିବେ ନା କ'ଣ ରେଟ୍ ତ ଏଇନା ମାର୍କେଟରେ ଚାଲିଥିବ ପନ୍ଦର ପାଖା ପାଖି ଯଦି ଆପଣ ବେଶୀ ଇଏ କରିକି ନେବେ ତା'ହେଲେ ଆପଣଙ୍କର ଲଗାଇଦେବା ସେଇ ତେର ଟଙ୍କା ପାଖା ପାଖି ପିଆଜ ତ ମାର୍କେଟରେ ଏମିତି ଚାଲିଛି କୋଡ଼ିଏ ଟଙ୍କା ଲେଖାଁ ଚାଲିଛି ସେମିତି ଲଗାଇବା ଆଉ ଦେଖିକି ଆଜ୍ଞା

ଆଜ୍ଞା ଆଜ୍ଞା ଆଉ

ଆଉ ବିମ୍ ଫିମ୍ ମାର୍କା ଫୁଲକୋବି ମାର୍କା ଆଉ ବିମ୍ ବିମ୍ ମାର୍କା ମାର୍କା ସେ ପିଲାଙ୍କୁ ଆପଣ ପଠାଇ ଦେବେ ନହେଲେ ଆପଣ ଆସିବେ ଆଜ୍ଞା ମୁଁ ବିଲିଂ କରିକି ପଠାଇ ଦେବି ଆପଣଙ୍କୁ ତ ଆପଣ ତା'ପରେ ଆସିକି ବିଲିଂ କରିଦେବେ ଆଉ କ'ଣ କ'ଣ ଦେବା ଆଜ୍ଞା ଆଜ୍ଞା କାଜୁ ଟିକେ ଆମର ଟିକେ ରେଟ୍ ଅଛି ତ କାଜୁ ଦେବା ନା ଠିକ୍ ଅଛି ତା'ହେଲେ ଆଉ ବିଲିଂ କରିକି ରଖିଦେବି ଆପଣ ଆସିକି ପଇସାଟା ଦେଇ ଦେବେ ଆମେ ବିଲ୍ ପଠାଇ ଦେବା ଆଉ ହଉ ଠିକ୍ ଅଛି

ଠିକ୍ ଅଛି ହଁ ଆପଣ ଯଦି ଜଲ୍ଦି ଯଦି ପଠାଇ ଦେବେ ସେ ପିଲାଙ୍କୁ ତା'ହେଲେ ଆମେ କାହିଁକିନା ଯେ ପ୍ୟାକିଂ କରିକି ଦେଇ ଦେବା ଆଉ ଠିକ୍ ଅଛି ରଖୁଛି